ଆମର୍ କଳାହାଣ୍ଡି ଜିଲ୍ଲାରେ ବିକାଶ ନେ ସବୁ ସମ୍ମୁଖୀନ ହୋଇଥିବା କରା ଯଉଛେ ଏବଂ ସୁଯୋଗ ଗୁଡ଼ିକ ବି ଅଛେ ବି ନାଇଁ ନା ଅର୍ଥନୈତିକ ସାମାଜିକ୍ର ବି ଅଛେ ହେଲେ ଆମର୍ ନେତାମନେ ଗାଁ ଗହଲି ମନକେ ଯେନ୍ ଠକୁଛନ୍ ପାଣି ଦମୁ ତା'ପରେ ମଟର୍ ଲଗେଇ ଦମୁ ଘରେ ଘର ସପ୍ଲାଏ ସବୁ ହବା ବୋଲି କରି କହୁଛନ୍ ସେଇଟା ବି ନେଇଁ ହଏ ନେତାମାନେ ବହୁତ ଠକୁଛନ୍ କଳାହାଣ୍ଡି ଜିଲ୍ଲାରେ ବି ଆରୁ ବି ସବୁ ଡିଷ୍ଟ୍ରିକ୍ରେ ବି ଠକିକି ନଉଛନ୍ ଆଜି ବୋଲୁଚନ୍ ଦମୁ ମଟର କାଲ୍ କେ ଦମୁ ପାଇପ୍ ଲାଟିନ୍ ବାଥ୍ରୁମ୍ ସବୁ କେନ୍ତା ସୁବିଧା ସ୍ୱଚ୍ଛ ଭାରତ ନେଇନା ଆରୁ କରୁଛନ୍ ନେଇ କରିକି ଦବା ଖାଲି ଠକି ଠକି ନେତାମାନେ ଖାଇ ଦଉଛନ୍ ସେଇଟା କେନ୍ତା କରା ଯିବା ଆରୁ ସେରା କରି କରି ଦିଅ ଦିଅ ବୋଲା ହଉଛେ ସବ୍ କେ ସବୁ ସୁବିଧା କରା ବୋଲେ ନେତାମାନେ ନେଇଁ ଦଉଛନ୍ ଆଜି ଆମ କଲାହାଣ୍ଡି ବହୁତ ସ୍ୱଚ୍ଛ ଭାରତ ହେଇ ନେଇ ପାର୍ବା